ହେଲୋ ଆଜ୍ଞା ନମସ୍କାର ଆପଣ ଲକ୍ଷ୍ମୀପ୍ରିୟା ଲେଡ଼ିଜ କର୍ଣ୍ଣରରୁ କହୁଥୁଲେ ହଁ ମୋର କିଛି ଅର୍ଡ଼ର କରିବାର ଥିଲା ଯେ ସାଙ୍ଗଙ୍କ ଝିଅର ବାର୍ଥଡ଼େ ଥିଲା ତ ଏ ସାମାନ ଅର୍ଡ଼ର କରିବାର ଥିଲା ସେଥିପାଇଁ ଆପଣଙ୍କୁ କଲ କରିଥିଲି ମୋର ଗୋଟେ ଲିପିଷ୍ଟିକ ଦରକାର ଥିଲା କ'ଣ କେମିତି ଆସିବ ରେଟ ଟିକେ କହିବେ ମୋତେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଗୋଟେ କେତେ ଆସିବ କହୁନାହାନ୍ତି ଟି ହୁଁ ଫିରବି କେତେ ଟଙ୍କା ଆସିବ ଗୋଟେ କହୁନାହାନ୍ତି ଟିକେ ଭଲ ହେଇଥିବା ଦରକାର ଆଉ ଆଜ୍ଞା ଆଜ୍ଞା ସେଇଟା ଗୋଟେ ଆଜ୍ଞା ସେଇଟା ଗୋଟେ ଯୋଉ ଦେଢ଼ଶହ ଟଙ୍କିଆ ଗୋଟେ ମୋ ପାଇଁ କରିଥିବେ ହଁ କ'ଣ ଷ୍ଟ୍ରବେରୀ ଫ୍ଲେବର ସିଏ କହୁଥୁଲା ହୁଁ ହୁଁ ଠିକ ଅଛି ସେଇଟା କର କରିଦେବେ ଆଉ ଗୋଟେ ଆଉ ଗୋଟେ ପାଉଁଜି କରିଥାନ୍ତେ ଆଜ୍ଞା ପାଉଁଜିଟା କ'ଣ କେମତି ପଡ଼ିବ ହଁ କେତେ ପଡ଼ିବ ଆଜ୍ଞା ଆଜ୍ଞା ଆଉ ଗୋଟେ କ'ଣ କ୍ଲିପ ଯୋଉ ମୁଣ୍ଡରେ ଲଗାନ୍ତିନି ଏବେ ଏବେ ଯେଉଁ କ୍ଲିପ୍ ହେଡ଼୍ କ୍ଲିପ ଗୋଟା କ'ଣ ନୂଆ ଡିଜାଇନ ଆସିଛି ଏବେ ଆଜ୍ଞା ଆଜ୍ଞା ସେଟା କ'ଣ କେମତି ଆସିବ ଆଜ୍ଞା ସେଟା କେତେ କ'ଣ ଆସିବ ଆଜ୍ଞା ଆଜ୍ଞା ଆଉ ଚୁଡ଼ି କିଛି ଦରକାର ଥିଲା ଗୋଟେ ଦୁଇ ଡଜନ ହୁଁ କେତେ କ'ଣ ବାଛିବ ଆଜ୍ଞା ଟିକେ ଭଲ କଲର ଦେଖି ଚୁଡ଼ି ଟିକେ ରଖିଥିବେ ଚୁଡ଼ି ଲିପିଷ୍ଟିକ କ୍ଲିପ ଆଉ ଗୋଟେ ପାଉଁଜି ଆଉ ଗୋଟା ଯୋଉ ପଛରେ ଯୋଉ ବେଣୀ ପକେଇକି ଯୋଉ ମାରନ୍ତି ସେଟା କ'ଣ କୁହନ୍ତି ଯେଉଁ ବ୍ୟାଣ୍ଡ ଗୋଟେ ଆଜ୍ଞା ଆଜ୍ଞା ଗଜରା ଗୋଟେ କରିଦେଇଥିବେ ଆପଣଙ୍କ ଆପଣଙ୍କ ଦୋକାନ ଦୋକାନରେ ବେଲୁନ ଅଛି କି ହଁ ବେଲୁନ ଯେଉଁ ବାର୍ଥଡେ ପାର୍ଟି ପାଇଁ ବେଲୁନ କିଛି ପଚାଶ ଖଣ୍ଡ ବେଲୁନ ବେଲୁନ ପ୍ୟାକ କରିଦେଇଥିବେ ମୁଁ ଯାଇ ଆପଣଙ୍କ ପାଖରେ ପହଞ୍ଚି ମୁଁ ପେମେଣ୍ଟ କରି ମୋ ସାମାନ ନେଇ ଆସିବି ଆଜ୍ଞା ମୁଁ ସନ୍ଧ୍ୟା ସୁଦ୍ଧା ଯାଇ ପହଞ୍ଚିବି ଆପଣଙ୍କ ପାଖରେ ଆପଣଙ୍କ ବିଲ୍ ବି ବଢ଼େଇ ଦେଇଥିବେ କାରଣ ବାର୍ଥଡ଼େ ମୁଁ କେକ୍ ପାଇଁ ଯିବି ହେଇ ପଟେ ଆସିଲା ବେଳେ ମୁଁ ସାମାନ ନେଇ ଆସିବି ଆପଣଙ୍କ ପାଖରୁ ଟିକେ ମୋର କ୍ଳିଅର କରିଦେଇଥିବେ ମୁଁ ମୁଁ ଯାଇକି ଆପଣଙ୍କୁ ପେମେଣ୍ଟ ଦେଇ ମୁଁ ନେଇ ଆସିବି ଆଜ୍ଞା ଆଜ୍ଞା ରହୁଛି